ବହି ପଢ଼୍ବାର୍ ଲାଗି ଭଲ୍ ଲାଗ୍ସି ଆଗ୍ରେ ଇହାଦେ ଏନ୍ତା ମାନେ ଟେକ୍ନୋଲୋଜି ହିସାବେ ମାନେ ୟୁଟୁବ୍ ମୋବାଇଲ୍ କମ୍ପ୍ୟୁଟର୍ ଇ ସବୁ ଜିନିଷ୍ ବାହାରିଛେ ଆମର୍ ଲାଗି ତ ଏନ୍ତା ଜିନିଷ୍ ନାଇଁ ବାହାରିଥାଇ ଯେନ୍ଟାକି ଆମେ ମୂଳରୁ କେବଲ୍ ବହି ହିଁ ପଢ଼ିଆସିଛୁଁ ତ ମତେ ବହି ପଢ଼୍ବାର୍ ଲାଗି ଭଲ୍ ଲାଗ୍ସି ଆଉ ଆଗେ ଲ୍ୟାପ୍ଟପ୍ କମ୍ପ୍ୟୁଟର୍ରେ ଲୋକ୍ ଅନେକ୍ ଜିନିଷ୍ ପଢ଼ୁଛନ୍ ୟୁଟୁବ୍ରେ ପଢ଼ୁଛନ୍ ଫେସ୍ବୁକ୍ରେ ପଢ଼ୁଛନ୍ ଆର୍ କାଁ କାଁଥି କମ୍ପ୍ୟୁଟର୍ ଦ୍ଵାରା କୌଣ୍ସି ମାଧ୍ୟମରେ ପଢ଼ୁଛନ୍ ଲେକିନ୍ ଆମ ବେଲେ ତ ଏଇସବୁ ଜିନିଷ୍ ନାଇଁ ବାହାରିଥିତି ତ ମତେ ମୂଳ୍ରୁ ଆମେ ବହି ପଢ଼ି ଆଇଛୁଁ ଆରୁ ଇହାଦେ ବି ଆମେ ସେ ବହି ଦ୍ୱାରା ଯେତ୍କି ଆମେ ପଢ଼ିକରି ବୁଝିପାର୍ବୁ ସେଇ ପାଠକେ କି ସେଇ ବିଷୟକେ ଆମେ ଯଦି କୌଣସି କମ୍ସେ କମ୍ ବୁଝି ମତେ ନାଇଁ ହଏ ତ ମୁଇଁ ବହି ପଢ଼ୁଥିଲି ଆଗ୍ରୁ ଆରୁ ମତେ ବହି ପଢ଼୍ବାର୍ ଲାଗି ହି ପସନ୍ଦ୍ ଲାଗ୍ସି ଆଉ ବାକିଟାମାନେ ତ ନାଇଁ ମତେ ବହିଟା ପଢ଼୍ବାର୍ ଲାଗି ଭଲ୍ ଲାଗ୍ସି